ମୋ ପାଖରେ ଡଷ୍ଟବିନ୍ଟିଏ ଥିଲା କିନ୍ତୁ ତାହା କିଛିଦିନ ଇୟୁଜ୍ କଲା ପରେ ତାହା ଫାଟିଗଲା ଏବଂ ତା ଭିତରୁ ଯେଉଁ ଅଳିଆ ଆବର୍ଜନା ଥିଲା ତାହାର ଦୁର୍ଗନ୍ଧ ବାହାରକୁ ଆସୁଥିଲା